ଗାଁ ଗହଳିର ଲୋକମାନେ ପିଲାମାନଙ୍କୁ ସ୍କୁଲ୍ରେ ଭର୍ତ୍ତି କରିବାପାଇଁ ତାଙ୍କର ଅଁ ଫିସ୍ ଦିଅନ୍ତି ବା ସେ ଯେଉଁ ଫିସ୍ ଏଁ ସେଇଟା ସରକାରୀ ସ୍କୁଲ୍ରେ ପଡ଼େନାହିଁ ବର୍ତ୍ତମାନ ସରକାରୀ ସ୍କୁଲ୍ ଏବଂ ପ୍ରାଇଭେଟ୍ ସ୍କୁଲ୍ ଭିତରେ ବହୁତ ତଫାତ୍ ଅଛି କାରଣ ପ୍ରାଇଭେଟ୍ ସ୍କୁଲ୍ର ଯେଉଁ ଅଭିଭାବକମାନେ ଅଁ ପିଲାଙ୍କୁ ପଠାନ୍ତି ସେଇଠି ଶିକ୍ଷକମାନେ ପିଲାଙ୍କର ଦାୟିତ୍ୱ ନିଅନ୍ତି ଏବଂ କୋଚିଙ୍ଗ୍ କ୍ଲାସ୍ରେ ଶିକ୍ଷାପ୍ରତି ଆଗ୍ରହ ବେଶୀ ସୃଷ୍ଟି କରନ୍ତି ତେଣୁ ସରକାରୀ ସ୍କୁଲ୍ରେ ଆମର ସରକାରୀ ସ୍କୁଲ୍ରେ ଉଚ୍ଚ ବେଶୀ ଉଚ୍ଚ ବା ନୀଚ୍ଚ କି ଅତ୍ୟନ୍ତ ଉଚ୍ଚ ସେମିତି କିଛି ମାନେ ନାହିଁ ଯେକୌଣସି ପିଲାଙ୍କୁ ମଧ୍ୟ ନେଇପାରିବେ ଏବଂ ସେଠାକାର ସରକାରୀ ସ୍କୁଲ୍ରେ ତୃତୀୟ ଚତୁର୍ଥ ଶ୍ରେଣୀରେ ଏକାବେଳକେ ନାଁ ଲେଖେଇ ପାରିବ ତାର ଯଦି ଜ୍ଞାନ ଥିବ ସେ ପିଲାକୁ ନାଁ ଲେଖେଇ ପାରିବେ ତେଣୁ ବର୍ତ୍ତମାନ ସରକାରୀ ସ୍କୁଲ୍ ଏବଂ ବେସରକାରୀ ସ୍କୁଲ୍ ଭିତରେ ଏଁ ତଫାତ୍ ବହୁତ ରହିଛି କାରଣ ସେମାନେ ପିଲାଙ୍କର ଅଭିଭାବକମାନେ ଅଁ ପଇସା ଦେଇକିରି ପାଠପଢ଼ାନ୍ତି ଏଠି ମାଗଣା ପାଠ ପଢ଼ାନ୍ତି ଏଁ ତେଣୁ ସରକାରୀ ସ୍କୁଲ୍ରେ ପାଠକୁ ନେଇକି ସରକାର ବହୁଚେଷ୍ଟା ମଧ୍ୟ କରୁଛନ୍ତି ଏବଂ ପ୍ରାୟ ପ୍ରାଇଭେଟରେ ବେସରକାରୀ ସ୍କୁଲ୍ ସହିତ ସରକାରୀ ସ୍କୁଲ୍ ର କାର୍ଯ୍ୟକଳାପ ବହୁଗୁଣରେ ସମାନ ଭରି ଅନୁଭବ କରାଯାଉଛି